ମୁଁ କିଣିଥିବା ଗୋଟିଏ ଆଇଟମର ନାମ ହେଉଛି ଫ୍ୟାନ ଫ୍ୟାନ ଦ୍ଵାରା ମୁଁ ନିଜର ଶରୀର ନିଜେ ସୁସ୍ଥ କରିଥାଏ ମୋତେ ଗରମଠୁ ଅଧିକ ଥଣ୍ଡା ଲାଭ କରିଥାଏ